ଗାଁରେ ଅନେକ ଜିନିଷ ପାଇଁ ବିଜୁଳିର ଆବଶ୍ୟକତା ଅଛି ଯଥା ଗ୍ରାଇଣ୍ଡର ମସଲା ବାଟିବା ପାଇଁ ଲାଇଟ ଦରକାର ଆଉ ପଙ୍ଖା ପବନ ପାଇଁ ପଙ୍ଖା ଦରକାର ଏସି ଆଉ ମୁଁ ନଳ ମାନେ ଟୁଲୁ ପମ୍ପ ପାଣି ଉଠାଇବା ପାଇଁ ଆଉ ଆମର ବିଲ ପାଇଁ ବୋରୱେଲ ଆମେ ବୋରୱେଲରେ ବିଲକୁ ମଧ୍ୟ ପାଣି ମଡ଼ାଇଥାଉ ଆଉ ବାଡ଼େଇବା ପାଇଁ ଇଲେକ୍ଟ୍ରିରେ ଆମ ଧାନ ବାଡ଼େଇଥାଉ ଯାହାକି ଫ୍ୟାନ ଫ୍ୟାନରେ ଆଉ ଗୋଟିଏ ଉଡ଼ାଇବା ପାଇଁ ମଧ୍ୟ ପଙ୍ଖା ଦରକାର ଧାନ ଉଡ଼ାଇବା ପାଇଁ ଆଉ ଏସବୁ ପାଇଁ ବିଜୁଳିର ବହୁତ ଆବଶ୍ୟକତା ଅଛି